ହଁ ମୁଁ ପେଣ୍ଟିଂ ସହିତ ପେନସିଲ୍ ସ୍କେଚିଂ ମଧ୍ୟ କରେ ମୋତେ ପେଣ୍ଟିଂ ବେଶୀ ସହଜ ଲାଗେ କାରଣ ପେଣ୍ଟିଂ କରିବା ଦ୍ୱାରା ସେଥିରେ ବିଭିନ୍ନ ପ୍ରକାର ରଙ୍ଗ ବ୍ୟବହାର କରାଯାଇଥାଏ ଏବଂ ସେ ରଙ୍ଗ ସାହାଯ୍ୟରେ ହିଁ ଆମେ ସୁ ଯେକୌଣସି ଜିନିଷକୁ ଆମେ ଆଇଡେଣ୍ଟିଫାଏ ବା କରିପାରିବା ବା ଚିହ୍ନି ପାରିବା ତେଣୁ ମୋତେ ପେଣ୍ଟିଂ କରିବାକୁ ବେଶୀ ଭଲ ଲାଗେ କାରଣ ପେଣ୍ଟିଂ କଲେ ସବୁ ଜିନିଷ କଲର୍ଫୁଲ୍ ଲାଗେ ଆଉ ଦେଖିବାକୁ ମଧ୍ୟ ସୁନ୍ଦର ଦେଖାଯାଏ ଆଖିକୁ ମଧ୍ୟ ବହୁତ ସୁନ୍ଦର ଦେଖାଯାଏ ଦୃଷ୍ଟି ଆକର୍ଷଣ କରିଥାଏ ପେଣ୍ଟିଙ୍ଗ୍ ସମସ୍ତଙ୍କୁ ସେଥିପାଇଁ ମୋତେ ପେନସିଲ୍ ସ୍କେଚିଂ ଅପେକ୍ଷା ପେଣ୍ଟିଂ କରିବାକୁ ବହୁତ ଭଲ ଲାଗେ ପେନସିଲ୍ ସ୍କେଚିଂ କରେ କିନ୍ତୁ ମୋତେ ପେଣ୍ଟିଂ ବହୁତ ଭଲ ଲାଗେ